ମୁଁ ସାଧାରଣତଃ ପଶୁପାଳନ କରିବାକୁ ବହୁତ ଭଲପାଏ ମୁଁ ଏହି ପଶୁପାଳନ ଭିତରେ ଗାଈ ଏବଂ ବଳଦକୁ ହାଟ ମାନଙ୍କରୁ କିଣିକି ଆଣି ଥାଏ କାରଣ ଗାଈ ଏବଂ ବଳଦର ଖତକୁ ମୁଁ ବ୍ୟବସାୟରେ ଲଗାଇ ଥାଏ ଏବଂ ଗାଈ ରୁ ଠାରୁ ମୁଁ କ୍ଷୀର ଆଣି ବ୍ୟବସାୟ କରିଥାଏ ଏହା ସହିତ ମୁଁ ଛେଳି ମେଣ୍ଡା କୁକୁଡ଼ା ପଶୁପାଳନ କରିଥାଏ କାରଣ ଏହା ଦ୍ୱାରା ବହୁତ ଲାଭ ହୋଇ ଥାଏ ଛେଳି ଏବଂ ମେଣ୍ଡା ଅପେକ୍ଷା ମୋତେ କୁକୁଡ଼ାରୁ ବହୁତ ଲାଭ ମିଳିଥାଏ ସାଧାରଣତଃ କୁକୁଡ଼ା ଚିଆଁକୁ ମୁଁ ଆଠରୁ ଦଶ ଟଙ୍କା ମଧ୍ୟରେ କିଣି ଥାଏ ଏବଂ ବଡ ହେବା ପରେ ଏହାକୁ ମୁଁ ଦୁଇଶହ ରୁ ଅଢେଇଶ ଟଙ୍କାରେ ବ୍ୟବସାୟ କରିଥାଏ ପାଖାପାଖି ମୋର ବର୍ଷ ଶେଷରେ ଲକ୍ଷେ ଟଙ୍କା ପରେ ଲାଭ ହୋଇଥାଏ ଏବଂ ଗାଈ ବ୍ୟବସାୟ କରିବା ବେଳେ ମୋର ସାତେ ରୁ ଆଠ ହଜାର ଟଙ୍କା ଭିତରେ ମୁଁ ତାକୁ ବିକ୍ରି କରି ଥାଏ